ଖାଲି କଣ ସବୁ କହିଲି ଟିକେ ଶୁଣିଦବା

ଆଜି ହଉଛି ଦଶ ଏପ୍ରିଲ୍ ଦୁଇ ହଜାର ଚବିଶ ଆଉ ମୋର ନାଁ ହେଉଛି ସୁବ୍ରତ ଖୁଣ୍ଟିଆ ଆଉ ମୋର ବୟସ ହଉଛି ଉଣେଇଶି ବର୍ଷ ମୁଁ ଓଡ଼ିଶା ରାଜ୍ୟର ମୁଁ ଆଜି ହଉଛି କ'ଣ ନା ଏତିିକି କହେ ମୁଁ ଶେଷ କରୁଛି ମୋର ହେଲା ଚାଷୀ ଉତ୍କଳନ ଅଭିଯୋଗ ତରଫରୁ ମୁଁ ଏତିକି କହିକିରି ଆପଣଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି